ଆପଣ ଅନୁଭବ କରନ୍ତି କି ସହରରେ ଖବରକାଗଜ ଗ୍ରାମୀଣ ଖବର ସଠିକ୍ ଭାବରେ ଦେଖାଯାଏ ହଁ ହଁ ମୁଁ ଜାଣିଛି ଗ୍ରାମୀଣ ସଠିକ୍ ଖବରକାଗଜ ଅନ୍ତର୍ଭୁକ୍ତ ହେବା ପାଇଁ ସହର ଖବରକାଗଜ ଅନ୍ତର୍ଭୁକ୍ତ ହେବା ନିହାତି ଆବଶ୍ୟକ ଅନ୍ତର୍ଭୁକ୍ତ କାର୍ଯ୍ୟ ଦ୍ୱାରା ସହରରେ ଗ୍ରାମୀଣ ଏବଂ ଏହିଭଳି ଭାବେ ଆମ ଗ୍ରାମୀଣ ଏବଂ ସହରକୁ ଏକ ଏକତରଫା କରି ରଖିଥାଏ ଆମର ଯେପରିକି ହେଇଥାଏ